ଆମେ ଗାଈ ଛେଳି ହାଟରୁ କିଣୁ ମୋ ପାଖରେ ଗାଈ ଛେଳି ଅଛନ୍ତି ଗାଈର ମୂଲ୍ୟ ପାଞ୍ଚ ହଜାର ଛେଳିର ମୂଲ୍ୟ ଦୁଇ ହଜାର

କୁଣ୍ଡା କିଣା ହୁଏ ଚୋକଡ଼ କିଣା ହୁଏ ଆଉ କିଣା ହୁଏ ମାଂସଟା ଛେଳିର ମାଂସ ବିକ୍ରି ହୁଏ ମାଂସ ଅନୁସାରେ ପଇସା ହୁଏ ପଇସା ହୁଏ ଏମାନଙ୍କର ଖର୍ଚ୍ଚ ଯାଇକି ମୋ ପାଖରେ କୋଡ଼ିଏ ତିରିଶ ହଜାର ଅଛି